ହଁ ମୁଇଁ ତ ଆଗ୍ରୁ ସ୍କୁଲ୍ ଟାଇମ୍ରେ ଏକା ଚିତ୍ରାଙ୍କନ ଟିକେ ଟିକେ ଶିଖୁଥିଲି ତାର୍'ପରେ ଶିଖ୍ବାର୍ ସ୍କୋପ୍ ବି ଥିଲା ଆମେ ଟିକେ ଭଲ୍ କିନା ନାଇ ଶିଖିପାରି ଏଭର୍ ଟାଇମ୍ ଯେନ୍ତା ଅଛେ ଭଲ୍ କିନା ଶିଖଉଛନ୍ ଆରୁ ସରକାରଙ୍କ ତରଫରୁ ବି ଭଲ୍ ସ୍କୋପ୍ ଅଛେ ଆଉ କଳାକାରମାନଙ୍କୁ ବି ସବୁ ସପୋର୍ଟ ମିଲୁଛେ

ଆରୁ ସେ ଲୋକ୍ମାନେ ଯଦି ଚାହେଁବେ ସ୍କୁଲ୍ରେ ହଉ କି କଲେଜ୍ରେ ହଉ ଟ୍ରେନିଙ୍ଗ୍ ନେବାକେ ଚାହେଁବେ ବେଲେ ବି ସେମାନ୍କେ ଟ୍ରେନିଙ୍ଗ୍ ମିଲୁଛେ ଆର୍ ସେ ଲୋକ୍ମାନଙ୍କର୍ ନିଜର୍ ଲକ୍ଷ୍ୟ କେବେ ହାସଲ୍ କରବାର୍ ଅଛେ ବେଲେ ସେମାନେ କରିପାର୍ବେ ଆରୁ ମୋର୍ ଟାଇମ୍ନେ ତ ମୁଇଁ କରୁଥିଲି ଧିରେ ଧିରେ ଶିଖୁଥିଲି ହେଲେ ମଝିରେ କାଣା ହେଲା ଘର୍ର ଇଆଡ଼ୁ ସିଆଡ଼ୁ କାମ୍ ମାନେ ରହି ଗଲାର୍ କେ ମୁଇଁ ଛାଡ଼ି ଦେଇଛେ ଆଉ ଆରୁ ସେଟା ଯଦି ଭଲ୍କିନା ଶିଖିଥିତି ବେଲେ ମୁଇଁ ଗୁଟେ ବି ଏବେ କଳାକାର୍ ଗୁଟେ ହେଇ ହେଇପାରିଥିତି